ଗାଏ ଇଟା ବଲଦ୍ ଆମେ ରଖ୍ସୁଁ ଯେ ଗୁହାଲ୍କେ ପୁରା ସଫା କରି ରଖ୍ସୁଁ ତା'ପରେ ଆଷାଢ଼୍ ମାସେ ଗୁଣିଆ ଚାବ୍ସନ୍ ଯେ ବେଲ୍ବୁଡ଼ାକେ ସବୁଦିନ୍ ଆଏସୁଁ ଗୁଣିଆ ନିି ଚାବ୍ବେ ବୋଲିକରି ଆଉ ସଖାଲ୍ ପାଏଲେ ଫେନ୍ ସଫା କର୍ମୁ ଖର୍ସିୀ ଜଗ୍ଡ଼ା ସଫ ସଫିକରି ବନ୍ଢେଇ କରି ସଫା କର୍ମୁ ଆଉ ଗାଏକେ ଫେନ୍ ଗାଏ ଇ ବଲଦ୍କେ ଖେତ୍କେ ନେମୁ ସେନ ଚରାମୁ ଆଉ ବେଲାକେ ଫେନ୍ ଚରେଇ ସାର୍ଲା ପରେ ବାନ୍ଧିକି ରଖ୍ମୁ ବାନ୍ଧିଲେ ତାପରେ ଘାସ କାଟି କରି ଦେମୁ ଫେନ୍ ପାଏନ୍ ବି ପିଆମୁ ଆଉ ଫେନ୍ ବେଲୁ ହେଲେ ଫେନ୍ ଚରାମୁ ଆଉ ଆଠ୍ ଦିନ୍ ପାଞ୍ଚ୍ ଦିନ୍ ଭିତ୍ରେ ଫେନ୍ ଦିନେ ଦିନେ ଫେନ୍ ହେନ୍ତା ଗୁଧାସୁଁ ସଫା କରି ଆଉ ଫେନ୍ ହେନ୍ତା ଚରାମୁ କେନ୍ ଦିହି ନସ୍ଲେ ଫେନ୍ ଡକ୍ଟର୍କେ ଡାକିକରି ଫେନ୍ ସୁଜା ଦେଇବସ୍ସୁଁ ଆଉ ଫେନ୍ ହେନ୍ତା ତାହାକେ ହେନ୍ତା ଯତ୍ନ କରିିକରି ରଖ୍ସୁଁ